ହଁ ମୁଁ ଜାଣିଛି ସଂସ୍କୃତି ରୋଷେଇ ସଂସ୍କୃତି ରୋଷେଇ ମୁଁ ନିଜେ କରୁଛି ମୋତେ ଭଲ ଭାବରେ ସେଇଟା ଜଣା ଭଲ ଭଲ ଜାଗାରେ ରୋଷେଇବାସ କରିଲେ ମୋତେ ଡ଼ାକନ୍ତି ମୁଁ ସେଇଠି ଯାଇକିରି ରୋଷେଇ କରେ ଯେମିତି ପନିର ରୋଷେଇ କରିବାକୁ ପନିର୍ ଦରକାର ତାପରେ ଅଦା ଦରକାର ଜିରା ଦରକାର ଆଲୁ ଦରକାର ଟମାଟୋ ଦରକାର ଏଇସବୁ ଯାକ ସବୁ ପନିପରିବା ସହିତ ରୋଷେଇ କଲେ ସେଇଟା ଭଲ ଲାଗେ ଖାଇବାକୁ ବହୁତ ସ୍ୱାଦ ଲାଗେ ଯେମିତି ଛତୁ ଛତୁରେ ଜିରା ଦରକାର ତାପରେ ଗରମ ମସଲା ଦରକାର ଟମାଟୋ ଦରକାର ଏଇସବୁ ପନି ପନି ସେଇ ତ ପନିପରିବା ମିଶେଇ ହୁଏନା ଯେ ସାଧାରେ ରୋଷେଇ କରି କରିବାକୁ ହୁଏ ଭଲ ଭଲ ଜାଗାରେ ମୋତେ ଡ଼ାକନ୍ତି ଭଲ ଏମିତି ଧର ବାହାଘରରେ ଯେମିତି ଝିଅର ଜନ୍ମଦିନ ଅନୁଷ୍ଠାନରେ ଏଇସବୁ ଜାଗାରେ ମୋତେ ଡ଼ାକିକି ରୋଷେଇ କରିବାକୁ ଆଗର ରୋଷେଇ ଯେମିତି ସଂସ୍କୃତି ରୋଷେଇ କରିବାକୁ କୁହନ୍ତି ହେଲେ ମୁଁ କରେ ଖାଇକିନା ସେମାନେ ଭଲ ବି କୁହନ୍ତି ବହୁତ ଭଲ ରୋଷେଇ ହୋଇଛି କହିକିନା ବି ମୋତେ ଭଲ କୁହନ୍ତି ତାପରେ ଯେମିତି ଚନା ଆଲୁ ତାପରେ ଅନ୍ୟ ଅନ୍ୟ ପନିପରିବା ସହିତ ଯେମିତି ଫୁଲକୋବି ବନ୍ଧା କୋବି ଏଇସବୁ ଦେଇକିନା ଘାଣ୍ଟ ତରକାରୀଟା ବି ଆଗର ସଂସ୍କୃତି ରୋଷେଇ ଭିତରେ ଆସେ ସେଇ ଘାଣ୍ଟ ତରକାରୀ ମିଶା କରେ ସବୁ କିିଛି ଭଲ ଭାବରେ ମୁଁ କରେ ହେଲେ ଖାଇଲେ ସେମାନେ ଭଲ ହିଁ କୁହନ୍ତି ଖରାପ ଆଉ କୁହନ୍ତିନି କ୍ଷୀରି କ୍ଷୀରି ଆଗର ସଂସ୍କୃତି ରୋଷେଇ ଭିତରେ ପରେ ମୁଁ କ୍ଷୀରିଟା ବହୁତ ଭଲ ଭାବରେ ଯେମିତି କ୍ଷୀରରେ କ୍ଷୀର ଦରକାର ଚାଉଳ ଦରକାର ତାପରେ ଚିନି ଦରକାର କାଜୁ ଦରକାର କିସମିସ୍ ଦରକାର ଲୁଣ ଦରକାର ଏଇସବୁ ଯାକ ଦେଇକିନା ଗୋଟେ ସଂସ୍କୃତି ତର୍ ମାନେ କ୍ଷୀରିଟା ତରକାର ତରି କରା ହୁଏ ଭଲ ଲାଗେ ଖାଇକିନା ଲୋକମାନେ ମଧ୍ୟ ମିିଶା ଭଲ କୁହନ୍ତି